ଆମ ଗାଁ'ରେ ମେଡ଼ିକାଲ୍ ସୁବିଧା ନାହିଁ ଆମକୁ ବହୁତ ଦୂରକୁ ଯିବାକୁ ପଡ଼ୁଛି ଆମ ଗାଁ'ରେ ଯେ ଯଦି ଗୋଟିଏ ମେଡ଼ିକାଲ୍ ମେଡ଼ିକାଲ୍ ଗୋଟେ ହେବ ଆମକୁ ବହୁତ ସୁବିଧା ହେବ ଔଷଧ ଦୋକାନ ଯଦି ହୋଇଯିବ ତାହା ହେଲେ ଆମକୁ ସୁବିଧା ହେବ ରୋଗୀମାନଙ୍କୁ ଦୂରକୁ ଯିବାକୁ ପଡ଼ିବ ନାହିଁ ଅସୁବିଧା ହୁଏ କେତେ ରୋଗୀ ଦୂର ମେଡ଼ିକାଲ୍ ଯିବାବେଳେ ମରିଯାନ୍ତି ସେଥିପାଇଁ ଏଠି ଗୋଟେ ମେଡ଼ିକାଲ୍ ଆଉ ଔଷଧ ଦୋକାନଟିଏ ହେଲେ ଭଲ ହୁଅନ୍ତା